ଦେଖନ୍ତୁ ଆମ ଭାରତ ଦେଶ ହେଉଛି ଦେଶ ମଧ୍ୟରେ ସର୍ବଶ୍ରେଷ୍ଠ ଦେଶ ଆ ଦେଶ ଆମ ଦେଶ ମଧ୍ୟରେ ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ରାଜ୍ୟ ଅଛି ସେ ରାଜ୍ୟ ମଧ୍ୟଙ୍କରେ ଅନେକ ଗୁଡ଼ିଏ ଜିଲ୍ଲା ଅଛି ସେ ଜିଲ୍ଲା ମଧ୍ୟରେ ଅନେକ ଲୋକ ଭାଇଚାରାରେ ରହୁଛନ୍ତି ଆମର ଯେହେତୁ ଭାରତ ଦେଶ ଭାଇଚାରାର ଦେଶ ଭାଇଚାରାର ଦେଶ ହେଲେ ମଧ୍ୟ ଏଠି ଅନେକ ଲୋକ ଅନେକ ରାଜ୍ୟରେ ଅନେକ ଲୋକ ନିଜ ନିଜ ଭାଷା ହିସାବରେ କଥାବାର୍ତ୍ତା କରନ୍ତି ଆମେ ଯେହେତୁ ଓଡ଼ିଶାରେ ରହୁଛୁ ଓଡ଼ିଆ ଭାଷାରେ କଥା ହେଉଛୁ ଆମ ରାଷ୍ଟ୍ରଭାଷା ହେଉଛି ହିନ୍ଦୀ ଆଉ ବାହାରକୁ ଗଲେ ଆମକୁ ଇଂଗ୍ଲିଶ୍ ରେ କହିବାକୁ ପଡ଼ିଥାଏ ତେଣୁ ଆମେ ଓଡ଼ିଆ ଭାଷାରେ କଥା ହେଇକି ମଧ୍ୟ ଆମକୁ ବାହାର ଦେଶରେ ଇଂଗ୍ଲିଶ୍ ରେ କଥା ହେବାକୁ ପଡ଼ିଥାଏ ବାହାର ଆମକୁ କୁହାଯାଇଛି ଯେଉଁ ଦେଶ ଯାଇ ସେ ଦେଶ ଫଳ ଖାଇ ଆମେ ଯଦି ଅନ୍ୟ କୌଣସି ରାଜ୍ୟକୁ ଯିବା ଅନ୍ୟ ରାଜ୍ୟ ଗୁଡ଼ିକରେ ଆମକୁ ଅନ୍ୟ ରାଜ୍ୟର ଭାଷା ହିଁ କହିବାକୁ ପଡ଼ିଥାଏ ଯଦି ବା ଆମେ ଅନ୍ୟ ରାଜ୍ୟର ଭାଷା ଆମେ କହି ନପାରିବା ଆମକୁ ଆମ ନିଜ ଭାଷାରେ କହିବାକୁ ପଡ଼ିଥାଏ ଆଉ ଯଦି ନିଜ ଭାଷାରେ ସେଠି ଲୋକ ନଥାନ୍ତି ଆମକୁ ହିନ୍ଦୀର ପ୍ରଚଳନ କରିବାକୁ ପଡ଼ିଥାଏ ଆଉ ହିନ୍ଦୀର ଯଦି ସେଠି ପ୍ରଚାର ପ୍ରସାର କୌଣସି ଲୋକ କହିନଥାନ୍ତି ଆମକୁ ଇଂଗ୍ଲିଶ୍ ରେ କହିବାକୁ ପଡ଼ିଥାଏ କି ତାଙ୍କୁ ଅଲଗା ଟ୍ରାନ୍ସଲେଟର୍ ଭାବେ ଆମକୁ ୟୁଜ୍ କରିକି କହିବାକୁ ପଡ଼ିଥାଏ